ମୁଁ କୋଣାର୍କକୁ ଅତିକ୍ରମ କରିଛି ସେଇଟାରେ ମୋତେ ବହୁତ ଭଲ ଲାଗେ କାରଣ ସମୁଦ୍ରକୂଳରେ ବସିବାକୁ ମୋତେ ଭଲଲାଗେ ଆଉ ସେଇଟାରେ ମୁଁ ମୋ ସାଙ୍ଗକୁ ନେଇକି ଯାଏ ସେଇଟାରେ ଆମେ ଦୁଇଜଣ ବସୁ ହସ ମଜା କରୁ ଆଉ ବସିକି ସେଇଠି ରୋଷେଇ ମଧ୍ୟ କରୁଥାଉ ଖାଇ ପିଇକି ରାତିରେ ଫେରୁ ଆଉ ମୋତେ କୋଣାର୍କରେ ବହୁତ ମଜା ଲାଗିଥାଏ କାରଣ ସେଠାରେ ସୂର୍ଯ୍ୟଦେବତା କୋଣାର୍କମନ୍ଦିର ଅଛି ଆଉ ସେଠାରେ ସୂର୍ଯ୍ୟ ସୂର୍ଯ୍ୟଙ୍କ ପ୍ରଥମ କିରଣ ଯାଇ ପଡ଼ିଥାଏ ଆଉ କ'ଣ ତା'ପରେ ସେଠାରେ ଲାଙ୍ଗୁଳା ନରସିଂହ ରାଜା ଥିଲେ ଧର୍ମପଦ ଆତ୍ମହତ୍ୟା କରିଥିଲା ତା'ପରେ ବହୁତ ସେଇଠି ଐତିହାସିକ ଗୁଣ ଅଛି ସେଥିପାଇଁ କୋଣାର୍କ ମୋତେ ଭଲଲାଗେ